ଭାଇ ଆପଣ ଚାହା ଦୋକାନ ଟିକେ ଏଠି କେଉଁଠି କହିପାରିବେ କି ସେଇ ପୁରାତନ ମହାଦେବ ମନ୍ଦିର ଆପଣ ଚାହା କଣ ଚାହା ବ୍ୟବହାର କରୁଛନ୍ତି ଆପଣଙ୍କ ଚାହା ଦୋକାନରେ ହଉ ଠିକ୍ଅଛି ତ ଆପଣ ମୁଁ ଶୁଣିଥିଲି ଚାହା ବହୁତ ଭଲ ଦେଉଛନ୍ତି ଆପଣ କେଉଁ ଗାଈ କ୍ଷୀର ବ୍ୟବହାର କରୁଛନ୍ତି ପ୍ୟାକେଟ୍ କ୍ଷୀର ଗାଈ କ୍ଷୀର ତ ଭଲ ହେବ ତ ଗାଈ କ୍ଷୀର ୟୁଜ୍ କରନ୍ତୁ ଆହୁରି ଭଲ ହେବ କିଏ ବି ତ ଗାଈ କ୍ଷୀର ଚାହୁଁଛନ୍ତି ତ ଗାଈ କ୍ଷୀର ବି ପାଖରେ ରଖୁନାହାଁନ୍ତି ପ୍ୟାକେଟ୍ କ୍ଷୀର ସହିତ ତ ଠିକ୍ଅଛି ମୁଁ ଗଲେ କିନ୍ତୁ ପ୍ୟାକେଟ୍ କ୍ଷୀର ପିଇବିନାହିଁ ଗାଈ କ୍ଷୀର ମିଳିବ କି ଚାହା ପାଇଁ ତ ଆପଣଙ୍କ ଚାହା ଦୋକାନ କେତେଟାରୁ କେତେଟା ଖୋଲାରହୁଛି ସକାଳ ପାଞ୍ଚରୁ ରାତି ସାତ ଚାହା ବ୍ୟତୀତ ଅନ୍ୟ କୌଣସି ଫାଷ୍ଟ ଫୁଡ଼ ମିଳିବ କି ନାଇ ଫାଷ୍ଟ ଫୁଡ଼ ସ୍ନାକସ୍ ଆଇଟମ୍ କିଛି ଆପଣଙ୍କ ଦୋକାନରେ ଚାହାଟି ଭଲ ହୁଏନା କଫି ବହୁତ ଭଲ କେଉଁ ଜିନିଷଟି ବହୁତ ଭଲ ହୁଏ ହଁ ଠିକ୍ଅଛି ଯଦି ମୁଁ କାଲି ଯିବାକୁ ଚାହିଁବି ତାହେଲେ ମୁଁ ଏଇ ନମ୍ବରରେ କଲ୍ କଲେ ଆପଣଙ୍କ ସହିତ କଥାହେଇପାରିବି କି ତାହେଲେ ଠିକ୍ଅଛି ମୁଁ କାଲି ସକାଳ ପାଞ୍ଚଟାରେ କହିଲେ ନା ତ ଆମେ ଦିନ ନଅଟାବେଳେ ପହଞ୍ଚିଲେ ଚାହା ମିଳିବ କି ଦିନସାରା ଯେତେବେଳେ ଗଲେ ଚାହା ମିଳିବ ହଉ ଠିକ୍ଅଛି ଆପଣଙ୍କ ଦୋକାନରେ ଯଦି ଚାହା ମୁଁ ଫାର୍ଷ୍ଟ ପିଇବି ଭଲ ହେଲାପରେ ମୁଁ ଆଉ ପାଞ୍ଚଜଣଙ୍କୁ ନେଇକି ଯିବି କିଛି ଅସୁବିଧା ନାହିଁ ତ ହଉ ଠିକ୍ଅଛି ଚାହାର ରେଟ୍ କେମିତି କିସ ଅଛି ଏ କଫି ଆପଣଙ୍କ ଭେରାଇଟି କିଛି ସ୍ନାକସ୍ ଅଛି କି ନାହିଁ ଆପଣଙ୍କ ଦୋକାନ କେତେ ବର୍ଷ ହେଇଗଲା ଦଶବର୍ଷ ହେଲାଣି ଦୋକାନ ଚଳଉଛନ୍ତି ନା ଆଚ୍ଛା ଆମ ଗାଁରେ ଆପଣଙ୍କର ତ କିଛି ସ୍ପେଶାଲ୍ ସ୍ନାକସ୍ ଯେଉଁଟା ଲୋକମାନଙ୍କୁ ଖାଇବାକୁ ପସନ୍ଦ ସେଇଟା ତ ଥିବ ହଉ ଠିକ୍ଅଛି ମୁଁ କାଲି ଆପଣଙ୍କ ଦୋକାନକୁ ଯାଉଛି ହଉ ରହୁଛି